ଓଡ଼ିଶାର ଲୋକପ୍ରିୟ କମେଡ଼ି କ୍ଲବ୍ ଏବେ ବହୁତ କୋଣରେ ଓଡ଼ିଶାରେ ମାତିବାକୁ ଲାଗିଛି ଲାଇକ୍ ଏସ୍ସ୍ପେସିଆଲି ଭୁବନେଶ୍ୱରରେ ଯେମିତିକି ରିତେନ ବହୁତ ଫେମସ୍ ଓଡ଼ିଆ ଷ୍ଟାଣ୍ଡଅପ୍ କମେଡ଼ି ରିତେନ ପଟ୍ଟନାୟକ ସିଏ କରୁଛନ୍ତି କମେଡ଼ି ଏବେ ତା'ପରେ ପୁଣି ବାହାରିଛି ଯେଉଁ କାହାର ଜ୍ୟୋତିରଞ୍ଜନ ଷ୍ଟାଣ୍ଡଅପ୍ କମେଡ଼ି ଓପେନିଙ୍ଗ୍ ଏଟ୍ ମଳୟ ଦେବାର ଚନ୍ଦ ସୁମିତ ହୋଷ୍ଟ୍ ସବୁ ଭୁବନେଶ୍ୱରେ କରୁଛନ୍ତି କମେଡ଼ି ସୋ ତା'ପରେ ଗୌରବ ଗୁପ୍ତା ଯିଏକି କରିବେ ଶହେଟଙ୍କିଆ ବଣିଆ ଏହି କି କମେଡ଼ି ଭୁବନେଶ୍ୱରେ ଷ୍ଟାଣ୍ଡଅପ୍ କମେଡ଼ିରେ ଅବିନାଶ ମହାପାତ୍ର ଇଣ୍ଡିଆରେ ବେଷ୍ଟ୍ ସିଏ ଷ୍ଟାଣ୍ଡଅପ୍ କମେଡ଼ି କରିବେ ଦେନ୍ କରୁଛନ୍ତି ଭଞ୍ଜକଳା ମଣ୍ଡପରେ ଗୋଟେ ସତର ନାୟକ ଗ୍ରୁପ୍ ଗୋଟେ କରୁଛନ୍ତି ତା'ପରେ ଷ୍ଟାଣ୍ଡଅପ୍ କମେଡ଼ି ରାଉରକେଲାରେ ବି କରୁଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ ସ୍କୁଲ୍ରେ ବି ଷ୍ଟାଣ୍ଡଅପ୍ ସତ୍ୟପ୍ରକା ସତ୍ୟବ୍ରତ ମହାପାତ୍ର ନିଜେ କରୁଛନ୍ତି ତା'ପରେ ବହୁତସାରା ଏବେ ଡେଭଲପ୍ ହୋଇକି କମେଡ଼ି ଏବେ ଓଡ଼ିଶାକୁ କପିଲ ଶର୍ମା ବି ନିଜେ ଆସିଥିଲେ ଆମ ନବୀନ ପଟ୍ଟନାୟକଙ୍କୁ ଦେଖିଥିଲେ ତ ଏବେ ଷ୍ଟାଣ୍ଡଅପ୍ କମେଡ଼ି ବି ବହୁତ ଗୁଣେ ଆଗକୁ ଗଲାଣି କମେଡ଼ି ଢେଉ ବି ଗୋଟେ ମାନେ ପାଞ୍ଚଜଣ ମିଶିକି ଷ୍ଟାଣ୍ଡଅପ୍ କମେଡ଼ି କରୁଛନ୍ତି ତ ଏବେ କେ ସି ସି ଓ ସୋ ଗୋଟେ ବାହାରୁଛି ଯେଉଁଟାକି ଭୁବନେଶ୍ୱରରେ ହବ ଏମିତିରେ ବହୁତସାରା ପ୍ରୋଗ୍ରାମ୍ ହେଉଛି ଷ୍ଟାଣ୍ଡଅପ୍ କମେଡ଼ିର ଆଉ କମେଡ଼ି ବାଏ ଲିତୁମସ ବି ଅଛି ତା'ପରେ ଏମିତି ମୁଁ ବହୁତସାରା ଜାଣିଛି ଯେଉଁଟାକି ଭୁବନେଶ୍ୱରରେ ପ୍ରାୟ ଏବେ ହବ